ଆଜି ଭାରତ ବର୍ଷ ସମ୍ମୁଖୀନ ହେଉଥିବା ବଡ଼ ପରିବେଶ ସମସ୍ୟା ଗୁଡ଼ିକ ଆମ ଦେଶରେ ପୁରା ଜଙ୍ଗଲ ନିଆଁ ଜାଳି ଦେଉଛନ୍ତି ଖରା ଭୀଷଣ ହେଉଛି ଜଙ୍ଗଲ ମାନେ ସଫା କରିଦେଲେ ପାଣି ଆସୁନି ଦିନରେ ସମସ୍ୟା ହେଉଛି ଶୀତ ଦିନ ପାହାଡ଼ିଆ ଅଞ୍ଚଳରେ ବହୁତ ହଇରାଣ ହେଉଛୁ ଆଜିକାଲି ଦୁନିଆ ଚେଞ୍ଜ ହୋଇଗଲାଣି ମାନେ ଦିନ ବଢ଼ି ଯାଉଛି ଏପଟେ ଆମ ତାରିଖ କମି ଆସୁଛି ସେଥିପାଇଁ ମଧ୍ୟରୁ ଗ୍ରୀଷ୍ମ ଋତୁ ହାଇଫାଇ ଦିନ ବଢ଼ି ଗଲା ପରେ ଖରା ଅଧିକ ମାଡ଼ି ଆସୁଛି ବର୍ଷା ଅଧିକ ସିଜିନରେ ବର୍ଷା ହେଉଛି ଯେଉଁ ଦିନ ବର୍ଷା ହେବା କଥା ସେହି ଦିନ ବର୍ଷା ହେଉନାହିଁ ଯେଉଁ ଦିନ ଶୀତ ହେବା କଥା ସେହିଦିନ ଶୀତ ହୋଇପାରୁ ନାହିଁ ତା ଆଗାମୀ ଅଧିକ ମାସେ ଦୁଇ ମାସ ପରେ ହିଁ ଆମେ ଅନୁଭବ କରିଥାଉ ଋତୁ ଧୀରେ ଧୀରେ ଚେଞ୍ଜ ଚେଞ୍ଜ ହୋଇଯାଉଛି ବଦଳି ବଦଳି ଯାଉଛି ଯାହା ଫଳରେ ଆମେମାନେ ବହୁତ ଅସୁବିଧାର ବି ସମ୍ମୁଖୀନ ବି ହେଉଛୁ